ଚାଷର ଉନ୍ନତି ଘଟୁନାହିଁ ଯାହାକି ଚାଷରେ ନିଯୋଜିତ ହେବାକୁ ଲୋକ ଚାହୁଁନାହାନ୍ତି ଏନେ ପିଲା ପାଠ ପଢ଼ି ସେମାନେ କିଛି ରୋଜଗାର କଲେ କିଛି ଖାଇକି ବଞ୍ଚିପାରୁଛନ୍ତି କିନ୍ତୁ ଚାଷର ଉନ୍ନତି ଘଟୁନି ଦର ଦାମ ବଢ଼ୁଛି ଚାଷର ଧାନ ଧାନ ଚାଷର ଦର ଦାମ ବଢ଼ୁନି କୃଷକମାନେ ହଇରାଣ ହେଉଛନ୍ତି ଯେଉଁଠି ପାଞ୍ଚ ଟଙ୍କା ଖଟାଉଛନ୍ତି ସେଇଠି ଶହେ ଟଙ୍କାର ଉନ୍ନତି ବି ହେଉନି କିନ୍ତୁ ଶହେ ଟଙ୍କା ଖର୍ଚ୍ଚ କଲାବେଳକୁ ପାଞ୍ଚ ଟଙ୍କାର ଜିନିଷ ପାଉଛନ୍ତି ଯେହେତୁ ସେମାନେ ବହୁତ କୃଷକ ପରିବାର ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ସେଇଥିପାଇଁ ଚାହୁଁ ନାହାନ୍ତି ଯେ ଆମେ ତ ଅସୁବିଧା ଭୋଗ କଲୁ ପିଲାମାନଙ୍କୁ ଅସୁବିଧା ଭୋଗ ନକରିକି ସେମାନଙ୍କୁ ହେଉଛି ଚାକିରି ବାକିରୀ କରିକି ସେମାନେ ଚାଲିପରିବେ କୃଷିରେ ଚଳି ପାରୁନାହାନ୍ତି ନିଜେ ଖାଇକି ଗଣ୍ଡେ ଲୁଗା ଖଣ୍ଡେ ପିନ୍ଧିବା ବି ତାଙ୍କର ସାହସ ହୋଇପାରୁନି ସେଇଥିପାଇଁ ସେ ଆଉ ଚାଷକୁ ଆଉ ଗୁରୁତ୍ୱର ଦେବାକୁ ଚାହୁଁନାହାନ୍ତି ଏ ବିଷୟରେ ଚାଷ ବହୁତ କ୍ଷତିକାରକ ହେଉଛି ଲୋକଙ୍କ ପାଇଁ ଆଉ ଯେଉଁଠି ତାଙ୍କର ବହୁତ ଅଧିକା ଖର୍ଚ୍ଚ ଖର୍ଚ୍ଚ ହେଉଛି ଉନ୍ନତିର ବାଟ ନହିଁ ସେଇଥିପାଇଁ ସେ ଇଚ୍ଛା କରୁନାହାନ୍ତି ଆଉ ଘରେ ଦେବା ପାଇଁ